ଆପଣଙ୍କ ଗ୍ରାମରେ ସମ୍ପାଦାୟର ସଂସ୍କୃତିରେ ନୃତ୍ୟ କେବେ ଗୁରୁତ୍ୱପୂର୍ଣ୍ଣ ଲୋକମାନେ ଏହାକୁ କିପରି ଉପଭୋଗ କରନ୍ତି ବହୁତ ବଢ଼ିଆରେ ଉପଭୋଗ କରନ୍ତୁ ଆମ ଗାଁରେ ଦଶହରା ହେଲେ ଝିଅମାନେ ବେଶୀ ଗହଳ ଚହଲ ହେଇଥାନ ଆରୁ ଦଶହରା ଦିନେ ଉପବାସ ରହେସନ୍ ତାଙ୍କର୍ ଭାଇର୍ ଲାଗି ଉପବାସ୍ ଥିସନ୍ ଆରୁ ସବୁ ଝିଅମାନେ ପଇସା ଉଘାସନ୍ ଆ ପଇସା ଉଠେଇସାରିଲେ ବଜା କରସନ୍ ବଜା ଡାକ୍ ସନ୍ ଫେର୍ ବଜା ପାଖେ ଯେକରି ନିଜେ ସଜବାଜ ହେଇ କରିରି ଶାଢ଼ୀ ପିନ୍ଧସନ୍ ଚୁଡ଼ି ପିନ୍ଧସନ୍ ପୁରା ମେକଅପ୍ ଫୁଲ୍ କରି ହେସନ୍ ଆର୍ ପୁରୀ ବି ଡିଜାଇନ୍ କରି ହେସୁଁ ଆର୍ ଆମେ ଜେସୁଁ ଆରୁ ନାଚୁଥିସୁଁ ଆରୁ ଯେନ୍ ମାନେ ଏସନ୍ ଦେଖି ସେମାନେ ଯିଏ ଭାବଲା ଲୋକ ପଇସା ଦେସନ୍ ଆରୁ ରା ରାସ୍ତାରେ ଗାଡ଼ିମଟର ଜୋତିଥିଲେ ବି ତାକେ ଛେକସୁଁ ଆ ପଇସା ମାଂଗସୁଁ ଆରୁ ସେ ପଇସାକେ ଠୁଲାସୁଁ ବଜା ବାଲା ମନଙ୍କର୍ ଲାଗି ଖାନାପିନା ଦେସୁଁ ଆରୁ ବଜାବାଲା ମାନଙ୍କର୍ ଯେତେ ଟଙ୍କା ହେଇଥିସି ତାଙ୍କର୍ ପଇସା ଗଣି ଦେସୁଁ ଆରୁ ଯେତେ ବି ସେ ପଇସା ଅଗଲି ଥିବା ସେ ପଇସାକେ ଆମେ ଝିଅମାନେ ଆର୍ ଫେର୍ ତାକେ ଭୋଜି କରସୁଁ ଆରୁ ଆମେ ଖାଇସୁଁ ଖାଇସାରିଲା ପରେ ଆର ଦିନ ଫେର୍ ତାକେ ବେଲ ଚାଙ୍ଗରି କହିସନ୍ ସେଟାକେ ଘର ଘର ବୁଲାବାରଟା ଯେତେ ଝିଅ ଭେଜିତା କରିଥିସନ୍ ଯେହେତକି ଘର ଘର ବୁଲା ବାଟା ତାକେ ଶଙ୍କର ଘରେ ବନ୍ଦାପନା ଛିଣି କରି ନାଚ ଡେଗ କରି କରି ବାର ଏକ ବାଜିଲେ ଫେର ସେଟା ବଜା ବାଲାକେ ଖାନା ପିନା ଦେଇକରି ଆର୍ ରିଟର୍ନ ପଠାବାଟା ଛାଡ଼ବାଟା ତାକେ